ସାର୍ ନମସ୍କାର ମୁଁ ଚାଉଳ ପାଇଁ ଅର୍ଡ଼ର ଦେଇଥିଲି ଅରୁଆ ପାଇଁ କେଉଁଟା କେତେ କଣ ରେଟ୍ ଅଛି କି

ଭଲ କ୍ଵାଲିଟିଟା ଟିକେ ପଠାଇ ଦେଇଥାନ୍ତେ ନାହିଁ ଯେଉଁଟା ପଞ୍ଚଷଠି ପଞ୍ଚଷଠି ଟଙ୍କିଆ ଟା ମୋର ଦରକାର ତିରିଶ ତାରିଖ ଭିତରେ ପାଞ୍ଚ ଛଅ କିଲୋ ଖଣ୍ଡେ ରଖିଦେଇଥିବ ନାହିଁ ଉଷୁନା ଚାଉଳ ଦରକାର ନାହିଁ ଅରୁଆ ଚାଉଳ ଛଅ କିଲୋ ରଖିଦେଇଥିବେ ଆଉ କେତେ କଣ ପଇସା ହେଲା ମୋତେ କହିଦେବେ ମୁଁ ନେଇକି ପହଁଞ୍ଚାଇ ଦେଇଥିବି ଆଉ ହେଉ ତାହେଲେ ଠିକ୍ ଅଛି ପଞ୍ଚଷଠି ଟଙ୍କା ହିସାବରେ ମୁଁ ପଇସା ଆପଣଙ୍କୁ ନେଇକି ଦେଇଦେବି କିନ୍ତୁ ଠିକ୍ ସମୟରେ ଏଣିକି ମୋ ଘର ଆଡ଼୍ରେସ୍ରେ ମୋତେ ପହଁଞ୍ଚାଇ ଦେବେ ଆପଣ ଫ୍ରି ଅଛନ୍ତି ତ ସବୁଦିନ ସେହି ସେହି ଚାଉଳଟା କ୍ଵା ଭଲ କ୍ଵାଲିଟିର ତ ସେହି ଚାଉଳଟା ଯଦି ଭଲ କ୍ଵାଲିଟି ନ ପଡ଼େ ତାହେଲେ ମୁଁ ଫେରସ୍ତ କରିପାରିବି ତ ଠିକ୍ ଅଛି

ଠିକ୍ ଅଛି ତାହେଲେ ମୁଁ ଫ୍ରି ଦେଖିକି ଆପଣଙ୍କ ଦୋକାନ ପାଖରେ ଯାଇକି ପହଁଞ୍ଚିବି ଠିକ୍ ଅଛି ତାହେଲେ ମୁଁ ଦୋକାନ ପାଖରେ ଯାଇ ପହଁଞ୍ଚିକି ଦେଖିକି ଆପଣଙ୍କୁ କହିଲେ ଆପଣ ମୋତେ ଦେଇଦେବେ ଆଉ ଠିକ୍ ଅଛି ମୁଁ ହଁ ଠିକ୍ ଅଛି ତାହେଲେ ମୁଁ ଦୋକାନ ହଁ ମୁଁ ଦୋକାନ ଠିକି ଯାଇକି ହଁ ଦୋକାନ ଠିକି ଯାଇକି ମୁଁ ଦେଖିଦେବି କେଉଁଟା କେତେ ମାନେ କଣ ଭଲ ଅଛି କି ନାହିଁ ଦେଖିଦେବି ତାପରେ ଆପଣଙ୍କୁ କହିଲେ ଆପଣ ମୋତେ ପ୍ୟାକ୍ କରିକି ମୋତେ ଦେଇଦେବେ ଆଉ

ହଁ ଠିକ ଅଛି ତାହେଲେ

ହଁ ଠିକ ଅଛି